ମୁଁ ଗାଡ଼ି ଗାଡ଼ିକୁ ଅନ୍ଲାଇନ୍ ବୁକ୍ କରିଥିଲି କୋଇଲନଗର ସ୍ଥିତ ସ୍ଥାନରୁ ମୋତେ ନେବା ପାଇଁ ମୋତେ ପିକ୍ ଅପ୍ କରିବା ପାଇଁ କିନ୍ତୁ ଯେହେତୁ ଗାଡ଼ି ବହୁତ ଲେଟ୍ କଲା ମୋର ମୋର ବିଳମ୍ବ ହୋଇଯାଉଥିଲା ମୋ କାର୍ଯ୍ୟରେ ତେଣୁ ମୁଁ କିଛି ବାଟ ଅନ୍ୟ ଗାଡ଼ି ସାହାଯ୍ୟରେ ପଳାଇଯାଇଥିଲି ଆଉ ସେଇଠୁ ଯାଇକି ସେଇଠୁ ଯାଇକି ମୁଁ ଗାଡ଼ିକୁ ଏଇଠୁ ଏଇଠୁ ଆସିକି ମୋତେ ପିକ୍ ଅପ୍ କରନ୍ତୁ ବୋଲି ମୁଁ କହିଥିଲି ଆଉ କିନ୍ତୁ ସେ ଗାଡ଼ି ଆସି ମୋ ପାଖରେ ପହଞ୍ଚିବାକୁ ବି ମଧ୍ୟ ବିଳମ୍ବ କରିଥିଲା ରାସ୍ତା ବହୁତ ଭିଡ଼ ଟ୍ରାଫିକ୍ ଥିବାରୁ ଗାଡ଼ି ମୋ ପାଖରେ ଆସିକି ବିଳମ୍ବରେ ପହଞ୍ଚିଲା ତଥାପି କିନ୍ତୁ ମୁଁ ସେହି ଗାଡ଼ିକୁ ଯେହେତୁ ବୁକ୍ କରିଥିଲି ମୁଁ ସେ ଗାଡ଼ିରେ ଯାଇ ମୁଁ କାର୍ଯ୍ୟସ୍ଥଳରେ ପହଞ୍ଚିଥିଲି